ଜଗତସିଂହପୁର ଜିଲ୍ଲାରେ କିଛି ଉଲ୍ଲେଖନୀୟ ଲ୍ୟାଣ୍ଡମାର୍କ ହେଉଛି ଆମର ଜଗତସିଂହପୁର ଜିଲ୍ଲା ଶାରଳା ମନ୍ଦିର ଗୋରଖନାଥ ମନ୍ଦିର ପାଇଁ ଆମ ଗଡ଼କୁଜଙ୍ଗ ମନ୍ଦିର ପାଇଁ ଆମ ଜଗତସିଂହପୁର ଫେମସ୍ ଆଉ ଆମ ଏପଟେ ସମସ୍ତେ ସାରଳା ମା'ଙ୍କୁ ବହୁତ ଭଲ ପାାଆନ୍ତି ଓ ସାରଳା ମାଙ୍କ ଦର୍ଶନ କରିବା ପାଇଁ ବହୁତ ଦୂର ଦୂୁରାନ୍ତରୁ ଲୋକ ଆସିଥାନ୍ତି ମାଆଙ୍କ ଦର୍ଶନ କରିବା ପାଇଁ ଆଉ ମୁଁ ମଧ୍ୟ ମା'ଙ୍କୁ ବହୁତର ଦର୍ଶନ କରିଛି ମୋ ପରିବାର ସହିତ ମୁଁ ଯାଇଛିି ସାଙ୍ଗମାନଙ୍କ ସହିତ ଯାଇଛି ମୁଁ ମଧ୍ୟ ଏକା ଯାଇଛି ଓ ସାରଳା ମା'ଙ୍କୁ ଦର୍ଶନ କରିଦେଲେ କାହିଁକି କିଛି ଜଣ ମନ ପୁରିଯାଏ ଓ ତାଙ୍କ ପ୍ରସାଦ ଟିକେ ତାଙ୍କ ଭୋଗ ଟିକେ ସେବନ କରିଦେଲେ ବହୁତ ଭଲ ଲାଗେ ଓ ତାଙ୍କ ମୁହଁ ଟିକେ ଦେଖିଦେଲେ ହିଁ ମନ କାହିଁକି ବହୁତ ପୁରି ଉଠେ ଆଉ ସାରଳା ମା ହେଉଛନ୍ତି ଆମ ଜଗତସିଂହପୁର ଜିଲ୍ଲାର ସମସ୍ତଙ୍କ ମା ଆଉ ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି ଆଉ ମୁଁ ଆଉ ତ ମୁଁ କହିବି ଗଡ଼କୃଷ୍ଣଙ୍କ ମନ୍ଦିର ଗଡ଼କୃଷ୍ଣଙ୍କ ମନ୍ଦିର ମୁଁ ତ ଥରେ ଯାଇଛି ଆଉ ସେଠାକାର ହାବଭାବ ମୋତେ ବହୁତ ଭଲ ଲାଗେ ଆଉ ମୋତେ ଆମ ଜଗତସିଂହପୁର ଜିଲ୍ଲାରେ ମୁଁ ଜନ୍ମା ଜଗତସିଂହପୁର ଜିଲ୍ଲା ମୋତେ ବହୁତ ଭଲ ଲାଗେ